ଇଣ୍ଟରର୍ନେଟ୍ ଆଜି ବ୍ୟାଙ୍କିଙ୍ଗ୍ ର କାରବାର ବା ଶୈଳୀକୁ ସମ୍ପୂର୍ଣ୍ଣ ଭାବରେ ବଦଳେଇ ଦେଇଅଛି କାରଣ ଆଜିର ଏହି ସେନ୍ଚୁରି ଆମେ ଯଦି ଦେଖିବା ତାହେଲେ ବ୍ୟାଙ୍କିଙ୍ଗ୍ କାର୍ଯ୍ୟ ଅତି ସରଳ ଏବଂ ସହଜ ହୋଇଯାଇଛି ଲୋକେ ଘରେ ବସି ମଧ୍ୟ ଲୋକଙ୍କୁ ଟଙ୍କା ପଠେଇଥାନ୍ତି ଟଙ୍କା ପାଇଥାନ୍ତି ଏବଂ ଅତି ସହଜ ଭାବରେ ଏବଂ ଅତି ସୁରକ୍ଷିତ ଭାବରେ ଟଙ୍କାକୁ ଆଦାନ ପ୍ରଦାନ ମଧ୍ୟ କରିଥାନ୍ତି ଯଦି କିଛି ବର୍ଷ ତଳକୁ ଆମେ ଯଦି ଯିବା ଯେତେବେଳେ ଇଣ୍ଟରର୍ନେଟ୍ ସେବା ଉପଲବ୍ଧ ନଥିଲା ସେଇ ସମୟରେ ଲୋକମାନେ ବ୍ୟାଙ୍କିଙ୍ଗ୍ କୁ ଯାଇ ଲମ୍ବା ଲାଇନ୍ ଲଗାଇ ଘଣ୍ଟାଘଣ୍ଟା ଧରି ଲାଇନ୍ରେ ଠିଆ ହେଉଥିଲେ ଏବଂ ସେଇ ସମୟରେ କଷ୍ଟରେ ଯାତାୟାତର ମଧ୍ୟ ସେଇପରି କିଛି ବ୍ୟବସ୍ଥା ନଥିଲା ଲୋକେ ଗାଁ ଗହଳିରୁ ଚାଲିଚାଲି ମଧ୍ୟ ବ୍ୟାଙ୍କକୁ ଯାଉଥିଲେ କିନ୍ତୁ ଆଜିର ଏହି ସେନ୍ଚୁରି ମର୍ଡର୍ଣ୍ଣ ଯୁଗରେ ଇଣ୍ଟରର୍ନେଟ୍ ସେବା ଦ୍ୱାରା ଅନେକ ଲୋକ ସୁରକ୍ଷିତ ଭାବରେ ଏବଂ ସରଳ ଏବଂ ସହଜ ଉପାୟରେ ବ୍ୟାଙ୍କର ବା ଯୋଉ ଟଙ୍କାର ଜମାରାଶିକୁ ଲୋକଙ୍କୁ ପଠେଇଥାନ୍ତି ଏବଂ ନିଜେ ମଧ୍ୟ ପାଇଥାନ୍ତି